ଆମେ ରାସନକାର୍ଡ଼୍ରେ ରାସନ୍ ଆଣିବା ସମୟରେ ଆମର ଡିଲର୍ ପାଖରୁ ଆମେ ଆମର ଆଙ୍ଗୁଠିର ସ୍କାନ୍ କରି ଆମେ ରାସନ୍ ଲାଇନ୍ ଦ୍ୱାରା ରହି ରାସନ୍ ଆମେ ଆଣିଥାଉ